ହ୍ୟାଲୋ ସୁନାଖଳା ଗଣେଶ ବଜାର

ହଁ ହଁ ଅର୍ଡ଼ର ଅର୍ଡ଼ର ରଖିଲେ ମୋର ପିଲା ଅଛନ୍ତି ଆପଣ ଯେଉଁ ଯେଉଁ ଯେଉଁ ଟାଇମ୍ରେ କହିବେ ସେହି ଟାଇମ୍ରେ ଆମେ ଦେଇ ଦେବୁ ଅସୁ ଅସୁବିଧା ନାହିଁ ହଁ ଶୁଣନ୍ତୁ ପ୍ରାଇସ୍ ଆମର ତୁମେ ଜାଣିଥିବ ତୁମେ ନିଜେ ବଜାର ଠି ଦୋକାନ ଠିକୁ ଆସ ବୁଝିଲ ଦୋକାନ ଠିକୁ ଆସ ଅର୍ଡ଼ର ଦେଖିବ ଯଦି ଅରଜେଣ୍ଟ ହେବ ଅରଜେଣ୍ଟ ରେଟ୍ ଟିକେ ଅଧିକା ଲାଗିବ ହଁ ଲାଗିବ ତୁମେ ସେ ଅନୁସାରେ ଆସନ୍ତୁ ତୁମ କହିବା ମୁତାବକ ଏ ତୁମେ ଜିନିଷ ଦେଖିବ ସିଲାଇ ଫିଲାଇ ଦେଖିବ ମୋ କାରିଗର ବହୁତ ଅଛନ୍ତି ଦେଖିବ ଯେଉଁଟା ପସନ୍ଦ ହେବ ପସନ୍ଦ ମୁତାବକ ତୁମେ ସିଲାଇ କରିବ ଡିଜାଇନ ସବୁ ଡିଜାଇନ ସିଲାଇ ହେଉଛି ତ ଆସନ୍ତୁ ତୁମର କେବେକୁ ଦରକାର

ସାର୍ଟ ସାର୍ଟ ପ୍ୟାଣ୍ଟ ଆଠ ଶହ ପଚାଶ ହଁ ଛୋଟ ପିଲାମାନଙ୍କର ହେଲେ ଯଦି ବାର ବର୍ଷ ପିଲା ରହିବେ ବାର ବର୍ଷ ଠୁ ଉପରକୁ ହେଲେ ତୁମର ଲାଗିବ ଚାରି ଶହ ପଚାଶ ଆଉ ଯଦି ଦଶ ବର୍ଷ ଭିତରେ ହେବ ଦୁଇ ଶହ ଅଢେଇ ଶହ ଟଙ୍କା ଭିତରେ ରହିବ ହଁ ଶୀଘ୍ର ଆସନ୍ତୁ ଦେଖା କରିକି ଅର୍ଡ଼ର କରିବେ ଆମେ ଶୁଣନ୍ତୁ ଆମର ଟାଇମ୍ ହେଉଛି ଦିନ ଆଠଟା ରାତି ଦଶଟା ପର୍ଯ୍ୟନ୍ତ ହଁ ଆଡ଼ଭାନ୍ସ ଦେବାକୁ ପଡ଼ିବ ଆସନ୍ତୁ ତା'ପରେ କେଉଁ ଡିଜାଇନ କ'ଣ କରିବେ ଡିଜାଇନ ଅନୁସାରେ ଦେଖିକି ଯିବେ ହଁ ହଁ ମଡ଼େଲ ଦେବାକୁ ପଡ଼ିବ ତୁମେ ଆସ ଆ ଆସିଲେ କଥା କଥାବାର୍ତ୍ତା ହେବା କିଛି ଅସୁବିଧା ନାହିଁ ହେଲା ହଁ ଯେ ତୁମେ ନିଜେ ଆସ ମାପ ଠିକ ଦେବ ମାପ ଠିକ ଦେଲେ ତୁମେ ଯେମିତି ଚାହିଁବ ସେମିତି ଫିଟିଙ୍ଗ ହେବନି ଆମେ ମୁଁ ଏତେ ପିଲା କାରିଗର ରଖିଛି ପଇସା ଦେଉଛି ଫିଟିଙ୍ଗ ହେବନି କ'ଣ ହଁ ହଁ ସେ ଆସନ୍ତୁ ସେଥିରେ ଟାଇମ୍ ଟେବଲ୍ରେ କିଛି ଅସୁବିଧା ହେବନି ପାର୍ଟିକୁଲାର ଡ଼ିଉ ଟାଇମ୍ରେ ଆମେ ଦେବୁ ଡିଜାଇନ ଯେମିତି ଦେଖିବେ ସେମିତି ସିଲାଇ ହେବ ହଁ ଆସନ୍ତୁ ଆସିଲେ କଥା ହେବା ହେଲା ରଖୁଛି ହେଉ ଠିକ ହଁ ହଁ ନମସ୍କାର